ସାଧାରଣତଃ ସାର୍ ମାନେ ଗୋଟେ ଯେଉଁ ସହରିଆ ଅଞ୍ଚଳିଆ ଅଛି ଯେଉଁଠି ଟାଉନ୍ ଏରିଆ ସେଠି ତ ପ୍ରାୟ ବିଜୁଳି ଯାଏନି କିନ୍ତୁ ଆମେ ଯେହେତୁ ବିଜୁଳିର ମୁଖ୍ୟ ସମସ୍ୟାର ସମ୍ମୁଖୀନ ହଉ ଆମର ଯେତେ ଗ୍ରାମବାସୀ ଯେଉଁ ଯେଉଁ ଅଛୁ ଯେଉଁଟା ଆମ ଗାଁଗହଳି ଯାଗା ଯେତେ ଅଛି ପ୍ରାୟତଃ ଶୀତଦିନରେ ନା ବର୍ଷାଦିନରେ କିଛି ଏମିତି ବିଜୁଳି ଦରକାର ହୁଏନି ମାନେ ଆପଣ କହିପାରିବେ ଯେ ଗାଁଗହଳି ଏରିଆରେ ଆମେ ଘରେ ଲାନଟେନ୍ ଜଳାଇ ନା ଲ୍ୟାମ୍ପ ଜଳାଇ ବି ଆମେ କାମ ଚଳାଇ ଦଉ କିନ୍ତୁ ସାର୍ ଖରା ମାସଟାରେ ଖରା ମାସଟାରେ ନିହାତି ଆପଣ ତ ଜାଣିଛନ୍ତି ଆଜିକା ଫ୍ୟାନ୍ ଫ୍ୟାନ୍ ଦରକାର ନିହାତି କୁଲର୍ ଲଗାଉଛନ୍ତି ଲୋକ ଘରେ ତ ଖରା ମାସରେ ବହୁତ ଆସୁବିଧାର ସମ୍ମୁଖୀନ ହଉ ଆମେ ଗ୍ରାମବାସୀ ଯେତେ ଅଛୁ ତ ସାର୍ ଏବେ ହୀରାକୁଦ ଡ୍ୟାମ୍ ଦେଖୁଛନ୍ତି ଆପଣ ପାଣି ସେଠି ସପ୍ଲାଏ ହଉନି ଡ୍ୟାମ୍ ଭାଙ୍ଗିବା ଉପରେ ଅଛି ସେଥିରୁ ବିଦ୍ୟୁତ୍ ଆସୁଛି ଆମ କଳାହାଣ୍ଡି ଜିଲ୍ଲାକୁ ଓଡ଼ିଶାକୁ ତ ସେଥିପାଇଁ ଗୋଟେ ଅଲଗା ସୋର୍ସ ଯଦି ସରକାର ଯଦି କରିବେ ତା'ହେଲେ ଟିକେ ଭଲ ହୁଅନ୍ତା ସାର୍ ଆମ ଗ୍ରାମବାସୀଙ୍କ ପାଇଁ ଆଉ